ଆମ ଗାଁର ସରପଞ୍ଚ ବହୁତ ଭଲ କାରଣ ସେ ଗରିବ ଓ ଧନହୀନ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଯେଉଁମାନଙ୍କ ପାଖରେ ଘର ନାହିଁ ସେମାନଙ୍କୁ ଇନ୍ଦିରାବାସ ଦିଅନ୍ତି ଏବଂ ଯେତେବେଳେ ସେ ଗାଁକୁ ବୁଲିବାକୁ ଆସନ୍ତି ଯାହାଫଳରେ ଗରିବ ଲୋକମାନଙ୍କୁ ରାସନ କାର୍ଡ଼ ଦିଅନ୍ତି ଯାହାଫଳରେ ରାସନ କାର୍ଡ଼ ଯୋଗୁଁ ଗରିବ ଲୋକମାନେ କିଛି ଚାଉଳ ଓ ଡାଲି ଆଣି ଖାଇପାରନ୍ତି ଆମ ଗାଁର ସରପଞ୍ଚ ବହୁତ ଭଲ